ମୁଁ ହେଉଛି ରାହୁଲ ମୋର ଘର ମାଲକାନଗିରି ଶର୍ମା ଦୋକାନ ଆପଣଙ୍କ ଦୋକାନରୁ ଗୋଟେ ଜିନ୍ସ ପ୍ୟାଣ୍ଟ୍ଟା କିଣିଥିଲି ପନ୍ଦର ଶହ ଟଙ୍କା ଦେଇ ସେଇ ପ୍ୟାଣ୍ଟ୍ଟା ମତେ ବହୁତ ଭଲ ଲାଗିଲା ମୁଁ ଆସିଥିଲି ସପ୍ତାହ ପୂର୍ବରୁ ଦଶହରା ପାଇଁ ପିନ୍ଧିବା ପାଇଁ ମୁଁ ଆପଣଙ୍କ ଦୋକାନ ବା ଜିନ୍ସ ପ୍ୟାଣ୍ଟ୍ରରୁ କିଣିଥିଲି ଶର୍ମା ଦୋକାନରୁ ଜିନ୍ସ ପ୍ୟାଣ୍ଟ୍ଟା ପନ୍ଦର ଶହ ନେଇେକି କିଣିିିଲଥିଲେ ସେ ପ୍ୟାଣ୍ଟ୍ଟା ମୁଁ ଏବେ ଆଣିକି ପିନ୍ଧୁଛି ଦୁଇ ଥର ପିନ୍ଧିଲିନି ମୋତେ ମୋ ସାଙ୍ଗ ସାାଥି ଦେଖିକି କହୁଛନ୍ତି ବହୁତ ଭଲ ଲାଗିଲା ସମସ୍ତଙ୍କ ପ୍ୟାଣ୍ଟ୍ ସମସ୍ତଙ୍କୁ ଭାରି ଭଲ ଲାଗିଲା ପ୍ୟାଣ୍ଟ୍ଟା ଆଉ ପେଣ୍ଟ୍ଟା ଭଲ ରହୁଛି ବି ମଧ୍ୟ ମୁଁ ଦୁଇ ତିନିଥର ପ୍ୟାଣ୍ଟ୍ଟା ମଧ୍ୟ ଧୋଇସାରିଲଣି କଲର୍ଟା ବି ଛାଡ଼ୁନି ପ୍ୟାଣ୍ଟ୍ର ଆଉ ମତେ ସମସ୍ତେ ପ୍ୟାଣ୍ଟ୍ ପିନ୍ଧିଲେ ବି ବହୁତ ବଢ଼ିଆ ଲାଗୁଛି କହୁଛନ୍ତି ମୋ ସାଙ୍ଗସାଥି ମଧ୍ୟ ପଚାରୁଛନ୍ତି ପ୍ୟାଣ୍ଟ୍ କେଉଁଠାରୁ ଆଣିଲୁ କ'ଣ ଆଉ ପ୍ୟାଣ୍ଟ୍ ବି ଭଲ କ୍ୱାଲିଟି ଅଛି ଆଉ ମୁଁ କହୁଛି ଆପଣଙ୍କର ଶର୍ମା ଦୋକାନରୁ ଏଇ ପେଣ୍ଟ୍ଟା ଆଣିଥିଲି ପନ୍ଦର ଶହ ଟଙ୍କା ଦେଇକି ଆଉ ଏଇ ଦୋକାନ ପେଣ୍ଟ୍ଟା ଭଲ ଲାଷ୍ଟିଂ କରୁଛି ବହୁତ ଦିନ ମଧ୍ୟ ଗଲାଣି ପେଣ୍ଟ୍ଟା ମୁଁ ଆଣିକି ତ